ଆମର ଧର୍ମ ହେଉଛି ହିନ୍ଦୁ ଧର୍ମ ହିନ୍ଦୁ ଧର୍ମରେ ସମାଜ ସେବା କରିବା ହିଁ ଏକ ବିଶିଷ୍ଟ ଉଦାହରଣ ଅଛି ଏଥିରେ ଆମେ କିଛି ଶିକ୍ଷା ଲାଭ କରିଥାଉ ଅନ୍ୟର ସାହାଯ୍ୟ କରିବା ଅନ୍ୟ ଲୋକଙ୍କୁ ଖାଦ୍ୟ ଆକାରରେ ହେଉ ବସ୍ତ୍ର ଆକାରରେ ହେଉ ଯେଉଁ ମାନେ ଆର୍ଥିକ ଆକାରରେ ମଧ୍ୟ ସାହାଯ୍ୟ କରିବାକୁ ଆମେ ଆଗେଇ ଆସୁ ଏମିତି ଗୋଷ୍ଠୀ ଆକାରରେ ଆମର ମଧ୍ୟ ଗୋଟେ ଗୋଷ୍ଠୀ ଅଛି ଏ ଗୋଷ୍ଠୀ ମଧ୍ୟ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସେ